ହଁ ମୋତେ ଭଲ ଲାଗେ ମୋର ପ୍ରିୟ ସବଜେକ୍ଟ ଇଂଲିଶ ଇଂଲିଶ ମୋତେ ପଢ଼ିବାକୁ ଖୁବ୍ ଭଲ ଲାଗେ ମୁଁ ଛୋଟରୁ ମୁଁ ବହୁତ ଇଚ୍ଛା ମୋତେ ଇଂଲିଶ ପଢ଼ିବାକୁ ଓଡ଼ିଆ ଏତେ ବି ଇଚ୍ଛା ନୁହଁ ମାତ୍ର ଇଂଲିଶଟି ମୋର ଖୁବ ଆଗ୍ରହ ଇଂଲିଶ ପଢ଼ିବାକୁ କାରଣ ଇଂଲିଶଟି କ'ଣ ପାଇଁ ଜାଣିନି ମୋତେ ଏତେ ଭଲ ଲାଗେ କିନ୍ତୁ ମୋତେ ଇଂଲିଶ ବହୁତ ଭଲ ଲାଗେ ଆଉ ଓଡ଼ିଆ ଓଡ଼ିଆ ମୋତେ ଏତେ ପସନ୍ଦ ମୁଁ କାହିଁକି ଏତେ ମାନେ ଓଡ଼ିଆ ଭଲ ଲାଗେନି ମୁଁ ଠିକ୍ ବୁଝାଇ ପାରିବିନି କିନ୍ତୁ ମୋତେ ଓଡ଼ିଆ ଭଲ ଟିକେ ବି ଭଲ ଓ ଲାଗେନି ମୋତେ ଇଂଲିଶ ଖୁବ୍ ଭଲ ଲାଗେ ସେ ଇଂଲିଶ ଜିନିଷଟା ମୋତେ ଖୁବ୍ ପସନ୍ଦ ସେ ଇଂଲିଶ ବହୁତ ଭଲ ଲାଗେ